ମତେ ବିଭିନ୍ନ ପ୍ରକାର ରୋଷେଇ କରିବାକୁ ଭଲ ଲାଗିଥାଏ ସେଇମଧ୍ୟରୁ ମନେକର ମୁଁ ଯଦି ଗୋଟେ କେକ୍ଟି ବନାଇବାକୁ ଚାହିଁବି ତା'ହେଲେ ମୋତେ ସେଥିରେ ପ୍ରଥମେ ବିସ୍କୁଟ କ୍ଷୀର କାଜୁ ଚେରୀ ଚକୋଲେଟ୍ ଚିନି ଏହିପରି ମୁଁ ପ୍ରଥମେ ରେସିପିଟିକୁ ଆଗ ପ୍ରସ୍ତୁତ କରିଦେଇଥାଏ ତା'ପରେ ମୁଁ ଏଇ କେକ୍କୁ ବନାଇକି ଆମର ପାଖ ପଡ଼ୋଶୀ ଏବଂ ଆମ ଘରର ପରିବାର ଓ ମୋର ପିଲାମାନଙ୍କୁ ଦେଲେ ସେମାନେ ବହୁତ ଖୁସି ହୁଅନ୍ତି ଖାଇକି ଏହାର ସ୍ୱାଦ ପାଇ ମଧ୍ୟ ମୋତେ ବହୁତ ପ୍ରଶଂସା କରନ୍ତି ଏହାଦ୍ୱାରା ମୋତେ ଆହୁରି ଅଧିକ ଅଧିକ ଭେରାଇଟିର ସବୁ ରୋଷେଇ କରିବାକୁ ମୋତେ ବହୁତ ଭଲ ଲାଗିଥାଏ ଯେପରି କି ମଟନ ହେଉ ଚିକେନ ବିରିଆନୀ ହେଉ ଆଉ ଭେଜ୍ ବିରିଆନୀ ହେଉ ବିଭିନ୍ନ ପ୍ରକାର ରୋଷେଇ କରିବାକୁ ଭଲ ଲାଗିଥାଏ ଏବଂ ଯେକୌଣସି ବି ରୋଷେଇ ମୁଁ କରିଥାଏ ତା'ର ପ୍ରଥମେ ଆଗ ମୁଁ ରେସିପି ଟାକୁ ଆଗ ପ୍ରସ୍ତୁତ କରିଥାଏ